ହଁ ମ୍ୟାଡ଼ାମ୍ କ'ଣ ନେବେ କହୁଥିଲେ ଓହୋ ହ ହ ହେନ୍ତା କେତେ ଟଙ୍କା ଭିତ୍ରେ ଆପଣ୍ ନେବେ ଯେ ହଁ ଶାଢ଼ୀ ଆଠଶହ ନଅଶହ ଟଙ୍କାର ଶାଢ଼ୀ ବି ଅଛେ ଛୁଆମାନଙ୍କର୍ ଲାଗି ଅଛେ ପାଁ'ଶହ ଛଅଶହ ଟଙ୍କାର୍ ଡ଼୍ରେସ୍ ଅଛେ ଆଉ କା'ଣା ନେବେ କି ଆପଣ ଓହୋ ଶାଢ଼ୀ ଦେଖ୍ବେ ଠିକ୍ ଅଛେ ଏବେ ଇ ବହୁତ୍ ପ୍ରକାର୍ ଭେରାଇଟି ଅଛେ ବୁଝ୍ଲେ କି ସୁତୀ ଶାଢ଼ୀମାନେ ଅଛେ ସୂତୀ ଶାଢ଼ୀ ନେବେ କି ସମ୍ବଲପୁରୀ ଦେଖ୍ବେ ନାଇଁ କାଏଁ ସମ୍ବଲପୁରୀ ଟିକେ ଆଜ୍ଞା ଟିକେ ବହୁତ୍ ରେଟ୍ ଆସ୍ବା ବୁଝ୍ଲେ କି ନି ଶାଢ଼ୀଟା ତ ପାଞ୍ଚ୍ ହଜାର୍ ଛଅ ହଜାର୍ ଟଙ୍କା ପଡ଼ିଯିବା ରେଟ୍ ମାନେ ଆର୍ ସେ ଶାଢ଼ୀ କାଁ ବୋଏଲେ ମ୍ୟାଡ଼ାମ୍ ନାଇଁ ନାଇଁ ନାଇଁ ଅଧିକା କାମ୍ ର ନାଇଁ ଆସେ ବୁଝ୍ଲେକି ଏବେ ଖାଲି ଦେଖେଇ ଦେଉଛେଁ ମ୍ୟାଡ଼ାମ୍ ଦେଖେଇ ଦେଉଛେ କିନ୍ତୁ ଆପଣ୍ ଛୁଆମାନଙ୍କର୍ ଟା ଦେଖି ଦେଉନ୍ ମୁଇଁ ଶାଢ଼ୀ ମଗେଇ ଦେଉଛେଁ ବୁଝ୍ଲେ କି ଛୁଆମାନଙ୍କର୍ ଡ଼୍ରେସ୍ ଦେଖୁନ୍ ବୁଝ୍ଲେ କି ଛୁଆମାନଙ୍କର୍ ଡ଼୍ରେସ୍ ପସନ୍ଦ୍ ଲାଗ୍ଲା ଆପଣ୍ଙ୍କୁ ଓହୋ ଏବେ ଇ କପ୍ଡ଼ା ଦେଖୁନ୍ ଇ କପ୍ଡ଼ା ଦେଖୁନ୍ ଇ କପ୍ଡ଼ା ଦେଖୁନ୍ ଭଲ୍ ଭଲ୍ ଭଲ୍ କପଡ଼ାମାନ୍ ଅଛେ ଛୁଆମାନଙ୍କର୍ ଟା ବି ଦେଖୁନ୍ ନାଇଁ ନ ମ୍ୟାଡ଼ାମ୍ ଏବେ ନାଇଁ ନ ଏବେ କିଛି ଦିନ୍ ଛାଡ଼ିକିରି ଆସ୍ବା ନାଇଁ ନାଇଁ ଖାଲି ସାର୍ଟ୍ ମାନେ ନ ଅଛେ ଏବେ ବୁଝ୍ଲେ କି ନି ନାଇଁ ନାଇଁ ନା ମ୍ୟାଡ଼ାମ୍ କଟନ୍ ର ନାଇଁ ନେକ୍ସଟ୍ ଟାଇମ୍ ନେକ୍ସଟ୍ ଟାଇମ୍ରେ ଆପଣ୍ଙ୍କୁ ମିଲିଯିବା କପ୍ଡ଼ା ଆଉ ଆଉ କା'ଣା ନେବେ ହଜ୍ବେଣ୍ଡ୍ ପାଇଁ କିଛି ନେବେ କା'ଣା ନେବେ ପ୍ୟାଣ୍ଟ୍ ପ୍ୟାଣ୍ଟ୍ ପ୍ୟାଣ୍ଟ୍ ତ ଲୋକାଲ୍ ପ୍ୟାଣ୍ଟ୍ ମାନେ ଅଛେ ମ୍ୟାଡ଼ାମ୍ ବ୍ରାଣ୍ଡେଡ଼୍ ପ୍ୟାଣ୍ଟ୍ ନାଇଁ ନ

ହଁ ହଁ କେତେ ପାଁ'ଶହ ରୁ ବାରଶହ ପର୍ଯ୍ୟନ୍ତ ଷ୍ଟାର୍ଟ୍ ହେଉଛେ ଦେଖାବି ହୁଁ ହୁଁ ହୁଁ ଆଚ୍ଛା କି ବ୍ରାଣ୍ଡ୍ ବ୍ରାଣ୍ଡ୍ ପ୍ୟାଣ୍ଟ୍ ନେବେ ବେଲେ ଆପଣ୍ ପଛେ ଆସିକି ନେବେ ବୁଝ୍ଲେ କି ନି ନୂଆଖାଇ ଆଗ୍ରୁ ଫେର୍ ନୂଆଖାଇ ଆଗ୍ରୁ ଫେର୍ ସାମାନ୍ ଆନ୍ବାର୍ ଲାଗି ସବୁ ବିଲ୍ ହେଇକରି ଅଛେ ବିଲ୍ ହେଇକରି ଆପଣ୍ କିଛି ଦିନ୍ ଛାଡ଼ିକିରି ଆସୁନ୍ ଯେ ଭଲ୍ ହେବା ବୁଝ୍ଲେ କି ନି ଇ ଆଉ ଶାଢ଼ୀ ଶାଢ଼ୀ ପସନ୍ଦ୍ ଲାଗ୍ଲା କେନ୍ଟା ଶାଢ଼ୀ ହଁ ଗୁଟେ ନେଉନ୍ ଯେନ୍ଟା ହେଲେ ଗୁଟେ ଆପଣ୍ ଆସିଛନ୍ ଖାଲି ଖାଲି ହାତେ କେନ୍ତି ଯିବେ ଆପଣ୍ ଗୁଟେ ଶାଢ଼ୀ ଗୁଟେ ନେଉନ୍ ବୁଝ୍ଲେ କି ନି କେନ୍ ଶାଢ଼ୀ ପ୍ୟାକ୍ କର୍ମି ଇ ସୁତୀ ଶାଢ଼ୀ କେ ପ୍ୟାକ୍ କରିଦେମି ହଁ ଦେଖଉଛେଁ ଦେଖଉଛେଁ ମ୍ୟାଡ଼ାମ୍ ଦେଖାଲି ଯେ ଆପଣ୍ଙ୍କୁ ହେଲେ ବ୍ଲାକ୍ କଲର୍ ଅଛେ ୟେଲୋ କଲର୍ ଅଛେ ଗ୍ରେ କଲର୍ ଅଛେ ସବୁ କଲର୍ ଅଛେ ଦେଖୁନ୍ ଆପଣ୍ ଗୁଟେ ଚଏସ୍ କରୁନ୍ ଠିକ୍ ଅଛେ ଇ'ଟା ଇ ବ୍ଲାକ୍ କଲର୍ ଶାଢ଼ୀ ଟାକେ ନେଉନ୍ ଆପଣଙ୍କର୍ ଲାଗି ଭଲ୍ ସୁଟ୍ କର୍ବା ଆପଣ୍ ଇ'ଟା ନେଉନ୍ ଇ'ଟା ବେଶୀ ପଇସା ବି ନା ଠିକ୍ ଅଛେ ଇ'ଟା ଯେନ୍ଟା ହେଲେ ଗୁଟା ନେଉନ୍ ୟେଲୋ କଲର୍ ର ଗୋଟେ ଶାଢ଼ୀଟେ ନେଉନ୍ ହଁ ଠିକ୍ ଠିକ୍ ଅଛେ ମ୍ୟାଡ଼ାମ୍ ଶାଢ଼ୀଟା ପ୍ୟାକ୍ କରିଦେଉଛେଁ ଆର୍ ଆପଣଙ୍କର୍ କେବେ ଦର୍କାର୍ କେବେ ଆସ୍ବେ କା'ଣା ନାଇଁ ପାଞ୍ଚ୍ ଛଅ ଦିନ୍ ଛାଡ଼ିକି ଆସୁନ୍ ଆପଣ୍ଙ୍କୁ ମୁଇଁ ଶାଢ଼ୀ ପ୍ୟାଣ୍ଟ୍ ସାର୍ଟ୍ ସବୁକିଛି ନୂଆ ବ୍ରାଣ୍ଡ୍ ଜିନିଷ୍ମାନେ ଆସ୍ବା ନୂଆ ନୂଆ ବ୍ରାଣ୍ଡ୍ ର ଜିନିଷ୍ ଆସ୍ବା ଏଡ଼ିଡ଼ାସ୍ ଆସ୍ବା ରିବକ୍ ଆସ୍ବା ସବକର୍ ଲାଗି କପ୍ଡ଼ା ମାନ୍ ଆସ୍ବା ଛୁଆର୍ ଲାଗି ବି କପ୍ଡ଼ା ଆସ୍ବା ବୁଝ୍ଲେକି ଆଉ ଇ ଇ ଶାଢ଼ୀଟା ଆପଣ୍ ନେଇଥାଉନ୍ ଆଉ କେବେ ଆସ୍ବେ କହୁନ୍ ଠିକ୍ ଅଛେ ଠିକ୍ ଅଛେ କେ କେବେ ଆସ୍ବେ ଆପଣ୍ ନେକ୍ସଟ୍ ଟାଇମ୍ କେବେ ଆସ୍ବେ ଆଚ୍ଛା ଠିକ୍ ଅଛେ ଠିକ୍ ଅଛେ ଦେଖୁନ୍ ଦେଖୁନ୍ ଦେଖୁନ୍ ଇ ଶାଢ଼ୀ ଦେଖୁନ୍ ଠିକ୍ ଅଛେ ମ୍ୟାଡ଼ାମ୍ ହେଲା ପସନ୍ଦ୍ ଲାଗ୍ଲା କି ନାଇଁ ଆପଣ୍ଙ୍କୁ ଠିକ୍ ଅଛେ ଦେଖୁନ୍ ଦେଖୁନ୍ ଦେଖୁନ୍ ଇ ଶାଢ଼ୀ ଦେଇଦେ ଏ ବାବୁ ଦେ ଦେଇ ଦେଉଛେ ଦେଖୁନ୍ ଆପଣ୍ ଦେଖୁନ୍

ନାଇଁ ନାଇଁ ନାଇଁ ନ ଆପଣ ନେକ୍ସଟ୍ ଟାଇମ୍ ଯେବେ ଆସ୍ବେ ଦେବି ଠିକ୍ ଅଛେ ଇ'ଟା ଆପଣ୍ ପ୍ୟାମେଣ୍ଟ୍ କରିଦେଉନ୍ ନେକ୍ସଟ୍ ଟାଇମ୍ ଆପଣ୍ ଯେବେ ଆସ୍ବେ ମୁଇଁ ରଖିଦେଇଥିବି ନ ଆପଣଙ୍କର୍ ଲାଗି

ହଉ ଠିକ୍ ଅଛେ ବିଲ୍ କାଉଣ୍ଟର୍ ରେ ଆପଣ୍ ବିଲ୍ ପ୍ୟାମେଣ୍ଟ୍ କରିଦେବେ ଶାଢ଼ୀଟା ନେବେ